ଆଗକାଳରେ ମଣିଷମାନେ ଉଲଗ୍ନ ହୋଇ ବୁଲୁଥିଲେ ତା'ପରେ ସେମାନେ ଧୀରେ ଧୀରେ ଚମଡ଼ାର ଆବରଣ ପିନ୍ଧିବା ଆରମ୍ଭ କଲେ ତା'ପରେ ଧୀରରେ ସଭ୍ୟତାର ବିକାଶ ହେଲା ଏବଂ ସେମାନେ ବି ଆସ୍ତେ ଆସ୍ତେ ସୂତାର ଲୁଗା ବୁଣି ପିନ୍ଧିବାକୁ ଲାଗେ ତା'ପରେ ବିଭିନ୍ନ ଡିଜାଇନର ନୂଆ ନୂଆ ସୂତା ଲୁଗା ପଲିଷ୍ଟର ନାଇଲନ୍ ଇତ୍ୟାଦିର ବ୍ୟବହାର ଚାଲିଲା ଏବଂ ତା ସବୁବେଳେ ପିନ୍ଧି ପିନ୍ଧି ତାହା ସମୟ କ୍ରମେ ମଇଳା ହୋଇଥାଏ ଏବଂ ତାହାକୁ ସଫା କରାଯାଇଥାଏ ପୋଷାକ ଧୋଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଡିଟରଜେଣ୍ଟ ବ୍ୟବହାର କରିଥାନ୍ତି ଏବଂ ତାହାକୁ ଧୋଇକି ସଫା କରିକି ବିଭିନ୍ନ କିଏ ଖରାରେ କିମ୍ବା କିଏ ଛାଇରେ ଏନ୍ତା ଜାଗାରେ ଶୁଖାଇଥାନ୍ତି ଏବଂ ଜଣେ ଜଣେ ଅଛନ୍ତି ଯେ ସେମାନେ ବହୁତ ଅଧିକ ପରିମାଣରେ ପାଣି ପାଣି ବ୍ୟବହାର କରନ୍ତି ଆଉ କିଛି ଲୋକ କମ୍ ପାଣି ବ୍ୟବହାର କରନ୍ତି ଯଥା ବିଭିନ୍ନ ପ୍ରକାର ଲୋକମାନେ ଯେଉଁମାନେ ନଦୀ ନାଳ କୂଅ ଇତ୍ୟାଦି ଖୋଲାରେ ସେମାନେ ଲୁଗାକୁ ସଫା କରିଥାନ୍ତି ଏବଂ ଯେଉଁ ଯେଉଁ ଆଉ ଭାଗେ ଲୋକ ସେମାନେ ମିିଶିରିର ବ୍ୟବହାର କରି ଲୁଗାକୁ ସଫା କରିଥାନ୍ତି ମେସିନ୍ ଦ୍ୱାରା ସଫା କରିବା ଦ୍ୱାରା ଆମକୁ କମ୍ ଖର୍ଚ୍ଚ ପାଣି କରିବାକୁ ପଡ଼ିଥାଏ ଏବଂ କମ୍ ଖର୍ଚ୍ଚରେ ଆମେ ବହୁତ ଗୁଡ଼ିଏ ଲୁଗା ସଫା କରିଥାଉ ଏବଂ ବାହାରେ ସଫା କରିବା ଦ୍ୱାରା ଯେପରିକି ନଦୀ ନାଳ କୂଅ ଇତ୍ୟାଦିରେ ବହୁତ ପରିମାଣରେ ଜଳ ଆମେ ଖର୍ଚ୍ଚ କରିଥାଉ